ଆଜିକାଲି ଲୋକମାନେ କେତେକ ଗାଈକୁ ଫାର୍ମ୍ କରୁଛନ୍ତି ଏହାଦ୍ୱାରା ସେମାନେ ନିଜର ଜୀବିକାର୍ଜନ ପାଇଁ ଖର୍ଚ୍ଚ ମଧ୍ୟ ବାହାର କରୁଛନ୍ତି ଆଜିକାଲି ସରକାର ଫାର୍ମ୍ ପାଇଁ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରୁଛନ୍ତି ତେଣୁ ମୁଁ ମଧ୍ୟ ଭବିଷ୍ୟତରେ ଏକ ଗାଈ ଫାର୍ମ୍ କରିବି ବୋଲି ଭାବୁଛି ଫାର୍ମ୍ ପାଇଁ ଏକ ଜମି ମଧ୍ୟ ମୁଁ ରଖିଛି ସରକାରଙ୍କ ଠାରୁ କମ୍ ସୁଧରେ ଲୋନ୍ ଆଣି ମୁଁ ସେଠାରେ ଗୋଟିଏ ଫାର୍ମ୍ କରିବି ପରେ ସେଠାରୁ ଲାଭ ପାଇବା ପରେ ମୁଁ ସରକାରଙ୍କ ଲୋନ୍ ସୁଝିଦେବି